ଆମ ପରିବାରରେ ଯାହାକୁ ଜ୍ୱର ଥଣ୍ଡା କାଶ ହୋଇଥାଏ ଆମେ ସେମାନଙ୍କୁ ଗରମ ପାଣି ଗରମ ଭାତ ରୁଟି ସନ୍ତୁଳା ଆଉ କ୍ଷୀର ଗରମ କରିକି ଦଉଁ ଆଳୁ ସିଝା ଆଳୁ କରିକି ଦଉଁ ଆଉ ଗରମ ତିକ୍ଷୀଚା କରୁ ଗରମ ତାଙ୍କୁ ସେକି ସୁକା ଦଉଁ ଆଉ ଯେଉଁ ବିଭିନ୍ନ ପ୍ରକାର ଗରମ ଖାଦ୍ୟ ତାଙ୍କୁ ଦଉଁ ଦେଇକି ଗରମ ତିକ୍ଷୀଚାରେ ରଖିନେ ସେମାନେ ଥଣ୍ଡା ହୁଏ ଥଣ୍ଡା ଜ୍ୱର କଟିଯାଏ